ଆମେ ଗାଈ ରଖିଛୁ ଆମେ ଆମେ ଗାଈ ପାଲନ କରସୁଁ ଆଉ ସେତେକି ସବୁବେଲେ ଆମେ ଘାସ ଦେଶୁଁ ପୁଅ

ଦାନା ଥୀର ଏଇଟା ମାନେ ଦେସୁଁ ଆଉ ସେମାନେ ଠିକ୍ସେ ଚୋରି ବୁଲି ବି ଯାସନ୍ ଆର୍ ସେମାନେ ଆମକୁ ଆମେ ତାହାକୁ ଯେତେ ସଫାସୁତୁରା ଆମେ ରଖ୍ସୁଁ ଭଲ୍ସେ ଖାନା ଦେସୁଁ ତାଙ୍କର ଧ୍ୟାନ ରଖ୍ସୁଁ ସେମାନେ ଆମକୁ ଠିକ୍ସେ ଗୋରସ୍ ଦେସନ୍ ତ ସେ ଗୋରସ୍ଟା ଆମ୍କୁ ବହୁତ ଭଲ କାମ ଦେ ଦେସି ଆମର ଶରୀରକେ ଆର୍ ସେମାନେ ଠିକ୍ସେ ଖାନାପିନା କଲେ ହିଁ ସେମାନେ ବି ଠିକ୍ସେ ରହେସନ୍ ତାପରେ ବି ଷ୍ଟ୍ରଙ୍ଗରେ ରହେସନ୍ ତାହାକୁ ମେନ୍ ଜିନିଷ ତାହାକୁ ଚାରା ଦରକାର ଘାସ ଡାଲପତ୍ର ଆଇଟମ୍ ଖାଇବାର ସେମାନେ ରହିବାସନ୍ ଆଉ ସେମାନେ ସବୁ ହେଲେ କୁମର୍ଥିର ପିସନ